ଆମ ଓଡ଼ିଶାରେ ଆମେ ବହୁତ ଓଷା ବାର ପର୍ବ ପାଳନ କରୁ ଓଡ଼ିଆରେ କହନ୍ତି ବାରମାସରେ ତେରପର୍ବ ଠିକ୍ ସେହିଭଳିଆ ଓଡ଼ିଶାଲୋକ ବହୁତ ପ୍ରକାର ଓଷାବାର ପାଳନ କରନ୍ତି ଏଇ ପ୍ରଥମ ହେଲା ଆମର ରଜ ଏବେ ବି ସେ ଜିନିଷ ଚାଲିଛି ଯେତେ ଆଧୁନିକ ଯୁଗ ହଉ ପଛେ ଯେଉଁ ରଜ ପ୍ରଥମାଷ୍ଟମୀ ଗୁରୁବାର ମାଣବସା ଓଷା ଏସବୁ ଜିନିଷ କେବେ ଫରକ ହବନି ଚାଷୀମାନଙ୍କର ହେଲା ଅକ୍ଷୟତୃତୀୟା ଏଇ ଜିନିଷଟାକୁ ଆଣିକି ଆମେ ଚାଲିଛୁ ରଜ ତିନିଦିନ ପାଳନ କରୁ ପ୍ରଥମାଷ୍ଟମୀରେ ଆମର ଛୁଆମାନେ ପୋରୁହାଁଅନ୍ତି ଆଉ ପ୍ର ଅକ୍ଷୟତୃତୀୟା ଦିନ ଚାଷ ଆମର ଚାଷୀମାନେ ଚାଷ କାମ ଆରମ୍ଭ କରନ୍ତି ଆମେ ମାଣବସା ଦିନ ଆମେ ସୁଦା ସୁଦଶାବ୍ରତ ପାଳନ କରୁ ଆମେ ସ୍ତ୍ରୀ ଲୋକମାନେ ସୁଦଶାବ୍ରତ ପୁରାତନରୁ ପାଳି ଆସିଛୁ ଏବେ ବି ଆମେ ଘରେ ଆମେ ଓଷା କରିଆସୁ ସେ ସବୁ ଜିନିଷ କେବେ ବି ଆମ ଓଡ଼ିଶାରେ ଲୁପ୍ତ ହେବ ନାହିଁ ବୋଲି ମୁଁ ଆଶା କରୁଛି